ମୋ ନାଁ ଧର୍ମେନ୍ଦ୍ର ଖିଲୋ ଆଉ ମୋର ମୁଁ ବାଇକ୍ ଚଲାଇବାକୁ ବହୁତ ପସନ୍ଦ କରିଥାଏ ବାଇକ୍ ଚଲାଇବା ଦ୍ୱାରା ଅନେକ ଜାଗାରୁ ଅନ୍ୟ ଜାଗାକୁ ମଧ୍ୟ ଯାଇଥାଉ ଯାହାକି ମୋର ପ୍ରିୟ ବାଇକ୍ ହେଉଛି

ଯାହାକି ବହୁତ ଦାମ୍ ଆଉ ତାର ସ୍ୱପ୍ନରେ ସ୍ୱପ୍ନରେ ମଧ୍ୟ ଭାବେ ମୁଁ ଡ୍ୟୁକ୍ କେବେ କିଣିବି ଆଉ ସବୁଠୁ ଫ୍ୟାମିଲି ପାଇଁ ଗାଡ଼ି ହଉଛିି ହଣ୍ଡା ସାଇନ୍ ହଣ୍ଡା ସାଇନ୍ ଗ୍ଲାମର୍ ଏଚ୍ ଏଫ୍ ଡିଲକ୍ସ ସ୍ପ୍ଲେଣ୍ଡର୍ ଆଦି ବହୁତ ମାଇଲେଜ୍ କିମ୍ବା ଫ୍ୟାମିଲି ଗୋଟେ ବାଇକ୍ରେ ତିନି ଚାରି ଜଣ ମଧ୍ୟ ଯାଇଥାନ୍ତି ଏଇ ବାଇକ୍ ଅଧିକ ମାଇଲେଜ୍ ଦେଇଥାଏ ଆଉ କମ୍ ଦାମ୍ ମଧ୍ୟ ଏଇ ବାଇକ୍ର ଆଉ ଟିକେ ବହୁତ ପିକଅପ୍ ମଧ୍ୟ ଥାଏ ଯାହାକି ମୋର ପ୍ରିୟ ବାଇକ୍ ଡ୍ୟୁକ୍ ଟୁ ଫିପ୍ଟି ସେଟା ସେଇ ବାଇକ୍ଟା କେବେ ଆଣିବି ତାହା ମୁଁ ସ୍ୱପ୍ନ ଦେଖୁଛି ଆଉ ବାଇକ୍ ସ୍ପ୍ଲେଣ୍ଡର୍ ବାଇକ୍ ଚଲାଇବା ଦ୍ୱାରା ବହୁତ ଆରାମଦାୟକ ତାର ଓଜନ ବହୁତ କମ୍ ଆଉ ତେଲ ମଧ୍ୟ କମ୍ ଲାଗେ ଆଉ ପଇସା ମଧ୍ୟ ଖର୍ଚ୍ଚ ହୁଏ ନା ଯ ସେ ବାଇକ୍ ଦ୍ୱାରା ଅଧିକ ପିକଅପ୍ କିମ୍ବା ଅଧିକ ଜାଗାରେ ମଧ୍ୟ ଲୋକମାନେ ବହୁତ ଅନେକ ବାଇକ୍ ମଧ୍ୟରୁ ସ୍ପ୍ଲେଣ୍ଡର୍ ବାଇକ୍ ସଭିଙ୍କ ପ୍ରିୟ